ହ୍ୟାଲୋ ହ୍ୟାଲୋ ସାର୍ ମୁଁ ସମାଜ ପେପର୍ ଯେଉଁ ପଢ଼ୁଥିଲି ଏବେ ମୁଁ ସେ ପେପର୍ ପଢ଼ିବାକୁ ଚାହୁଁନି ସେଇଟା ମୋତେ ଭଲ ଲାଗୁନି ସେଥିପାଇଁ ମୁଁ ପେପର୍ ପଢ଼ିବାକୁ ଚାହୁଁନି ମୁଁ ଏବେ ଅଲଗା ପେପର୍ ପଢ଼଼ିବାକୁ ଚାହୁଁଛି ସେଇଟା କେତେ ଟଙ୍କାରେ ଲଗାଇବେ ମୋର ସେଇଟା ଭଲ ଲାଗୁନି ତ

ମୁଁ ଅଲଗାଟେ ପଢ଼ିବାକୁ ଯାଉଛି ସେଇଟା କେତେ ରେଟ୍ ଲଗାଇବି ସବୁ ଦିନ କରିବି ସାର୍ ଟିକିଏ କମ କରିହେବନି ମୁଁ ତ ସେଇଟା ସବୁଦିନ ପଢ଼ିବାକୁ ଚାହୁଁଛି ଟିକିଏ କମ କରୁନ ନାଇଁ ଟିକିଏ କମ୍ କରନ୍ତୁ ସାର୍ ସେଥିରେ କମ ହେବନି କାହିଁକି ମୁଁ ତ କହୁଛି ସବୁଦିନ ପଢ଼ିବି ମୁଁ ତ କହୁଛି ସବୁଦିନ ପଢ଼ିବି ସେ ପେପର୍ ସେଥିପାଇଁ ଟିକିଏ କମ କରିଥିଲେ ନାଇଁ ଆଉ ଟିକିଏ କମ କରିଥିଲେ ହେଇଯିବ

ଲାଭ ହେବ ତୁମର ଟିକିଏ କମ କରନ୍ତୁ କ'ଣ କହିଲ କାଲିଠୁ

ଦେବ ତ

ହଁ ଜଲ୍ଦି ଜଲ୍ଦି ନଅ ଟଙ୍କା ହେଲେ ହେଇଯିବ ନଅ ଟଙ୍କା ହେଲେ ହେଇଯିବ କେତେ ଟଙ୍କା ଥିଲା ନାଇଁ ନଅ ଟଙ୍କା କରନ୍ତୁ ହେବ କି ନାଇଁ ହଁ କାଲି ଟିକିଏ ଜଲ୍ଦି ଜଲ୍ଦି ଶୀଘ୍ର ଶୀଘ୍ର